ନମସ୍କାର ଆଜ୍ଞା ମୋ ବୃତ୍ତି ହେଉଛି ଗୋପାଳକ ଗୋପାଳ ବୃତ୍ତି ଆମର କୌଳିକ ବୃତ୍ତି ହେଲା ଗୋପାଳନ ଗୋପାଳନ କରିବା ଦ୍ୱାରା ଆମକୁ ତୃପ୍ତି ଅନୁଭବ କରିହୁଏ ଗୋପାଳନ କଲେ ଆମେ ମୁଖ୍ୟତଃ କ୍ଷୀର କ୍ଷୀର ପାଉ ସେ କ୍ଷୀରରେ ପ୍ରୋଟିନ୍ ଅଣୁସାର ସବୁପ୍ରକାର ପ୍ରୋଟିନ୍ ଭିଟାମିନ୍ ସବୁ ଅଛି ନିଜେ ଖାଇବା ସହିତ ଅନ୍ୟମାନଙ୍କୁ ଆମେ କ୍ଷୀର ଯୋଗାଉ କ୍ଷୀର ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବହୁତ ବଢ଼େ ତେଣୁ ଆମେ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚାଉ ଆପଣଙ୍କର ଭଲ ଲୋକ ସହିତ ରୋଗୀ ପର୍ଯ୍ୟନ୍ତ କ୍ଷୀରଟାକୁ ଭଲ ଭାବରେ ଖାଆନ୍ତି ଖାଇବା ଦ୍ୱାରା କୌଣସି ବି ବହୁତ ଶକ୍ତି ଆସେ କୌଣସି ରୋଗ ବେଶୀ ହୁଏ ନାହିଁ ତେଣୁ ଆମର କୌଳିକ ବୃତ୍ତି ହେଲା ଗୋପାଳ ବୃତ୍ତି ଆମର ଗୋଟେ ସମ୍ବିଧାନକ ପାଖରୁ ଆରମ୍ଭ କରି ବେଦ ବେଦାନ୍ତ ପର୍ଯ୍ୟନ୍ତ ରହିଛି ଯେ ପ୍ରକୃତରେ ଗୋପାଳକ ବା ଗୋପାଳ ଗୋପାଳ ଜାତିମାନେ ବହୁତ ବୈଜ୍ଞାନିକ ଶ୍ରେଣୀୟ କାରଣ କ୍ଷୀରରୁ ସେମାନେ ବିଭିନ୍ନ ପ୍ରକାର କ୍ଷୀର ଲହୁଣୀ ବସାଦହି ଆଉ ଘିଅ ସବୁପ୍ରକାର ନିଜେ ନିଜେ ତିଆରି କରନ୍ତି କୌଣସି ଆବିଷ୍କାର ନାହିଁ ନିଜକୁ ନିଜେ ଆବିଷ୍କାର କରିବା ସହିତ ବହୁତ ପ୍ରକାର ଜିନିଷ ତାଥିରୁ ତିଆରି କରନ୍ତି ଘିଅ ଗୋଟିଏ ଜିନିଷ ଘିଅ ଖାଇବା ଦ୍ୱାରା ଦେହର ବହୁତ ମୌଳିକ ଶକ୍ତି ବଢ଼ିଯାଏ ଦହି ଖାଇବା ଦ୍ୱାରା ଦେହର ଚିକଣଟା ଆସେ ବା ଗ୍ୟାସ୍ କଟିଯାଏ ବା ଦେହରୁ ମଇଳାଅଂଶ ବାହାରିଯାଏ ତେଣୁ ଗୋପାଳନ କରିବା ଦ୍ୱାରା ବହୁତ ଆନନ୍ଦର ସହିତ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚାଅ ତେଣୁ ଗୋପାଳନ କଲେବି ଯେଉଁ ଗୋବର ଟିକେ ଆସିବ ବା ଗାଈର ଝାଡ଼ାଟା ତିଆରି ହବ ବା ତିଆରି ହେଉଛି ସେଇଟା ବି ଆମେ ଜାଳେଣୀ ରୂପେ ତିଆରି କରିବା ତାକୁ ଲିପିବା ଦ୍ୱାରା ଘର ପରିଷ୍କାର ରହିବ ତେଣୁ ସବୁପ୍ରକାର ଜିନିଷ ଗୋପାଳନ ଦ୍ୱାରା ମିଳିପାରିବ ତାର ଜୈବିକ ଖତ ହୋଇପାରୁଛି ବିଲରେ ଚାଷବାସ କରିପାରିବା ତେଣୁ କୌଣସି ରାସାୟନିକ ସାରର ଆବଶ୍ୟକ ନାହିଁ ଗୋପାଳନ କଲେ ବିଭିନ୍ନ ପ୍ରକାର ବିଭିନ୍ନ ଦିଗରୁ ଆୟ ଅଛି ଗାଈବି ଖାଇବା ପାଇଁ ଘାସ ବଢ଼ିବ ଘାସ ବିଲରେ ବି ଗୋବର ଖାତ ପଡ଼ିପାରିବ ଆପଣ ଧାନ ଚାଷ କଲେ ବି ଗୋବରକୁ ବ୍ୟବହାର କରିପାରିବେ ଗୋବରକୁ ଯଦି ମଲ୍ଟିପ୍ଲିକେସନ୍ କରିବା ଗୋବର ଗ୍ୟାସ୍ ବି ହେଇପାରିବ ସେ ଗ୍ୟାସ୍ରେ ବି ରୋଷେଇ କରିପାରିବ ତେଣୁ ମୋ ମୁଁ ମୋ ପରପିଢ଼ିଟାକୁ ଉପଦେଶ ଦେବି ଗୋପାଳନ କଲେ ନିଜେ ବଞ୍ଚିବା ସହିତ ଅନ୍ୟକୁ ବଞ୍ଚାଇବା ଜୈବିକ ପଦ୍ଧତି ଦ୍ୱାରା ଚାଷବାସ କରିପାରିବା ଗାଈରୁ କ୍ଷୀର ପାଇପାରିବା ଆଉ ଆପଣଙ୍କର ଘିଅ ପାଇପାରିବା ବସାଦହି ଦହି ପାଇପାରିବା ଜୈବିକ ଖାତ ପାଇଁ ଗୋବର ପାଇପାରିବା ଆପଣଙ୍କର ପ୍ଳାଣ୍ଟେସନ୍ ପାଖରୁ ଆରମ୍ଭ କରି ଚାଷବାସ ପର୍ଯ୍ୟନ୍ତ ସବୁପ୍ରକାର ଜିନିଷ ଗୋପାଳନ ଦ୍ୱାରା ମିଳିପାରିବ ତେଣୁ ପରବର୍ତ୍ତୀ ପିଢ଼ିବି ଗୋପାଳନ କରିବା ପାଇଁ ମୁଁ ଉପଦେଶ ଦେଇପାରିବି ଧନ୍ୟବାଦ